ମୁଁ ଯେଉଁ ହେଡ଼ଫୋନଟି କିଣିଥିଲି ତାର ଭଲ ଗୁଣ ଗୁଡ଼ିକ ହେଲା କାନରେ ସେଇଟା ବହୁତ ସମୟ ଦେଇ କି ଶୁଣିଲେ ବି କାନରେ କିଛି ଯନ୍ତ୍ରଣା ଅନୁଭବ ହୁଏ ନାହିଁ ଭଲ ଗୀତ ଶୁଣାଯାଏ ବହୁତ ସମୟ ଚାର୍ଜ ରଖେ ସେଇଟା ଦେଖିବାକୁ ବହୁତ ସୁନ୍ଦର ଓ ତାର ରଙ୍ଗ ମଧ୍ୟ ବହୁତ ସୁନ୍ଦର ମୋତେ ସେଥିପାଇଁ ସେଇଟା ବହୁତ ଭଲ ଲାଗେ